ଆମ ଗ୍ରାମର ଷ୍ଟାଡ଼ିୟମ ନାହିଁ କିନ୍ତୁ ବଡ଼ ପଡ଼ିଆଟେ ଅଛି ସେହି ପଡ଼ିଆ ମଧ୍ୟରେ ବର୍ଷକରେ ପ୍ରାୟତଃ କ୍ରୀଡ଼ା ପ୍ରତିଯୋଗିତା ହୁଏ କବାଡ଼ି ଖେଳ ହୁଏ ଖୋକୋ ଖେଳ ହୁଏ କ୍ରିକେଟ ଖେଳ ହୁଏ ଫୁଟବଲ ଖେଳ ବି ମଧ୍ୟ ହୁଏ ବହୁତ ସଂଖ୍ୟାରେ ଲୋକ ବି ଆସିକି ବହୁତ ଆଡ଼ୁ ବି ଆସିକି ଲୋକ ପହଞ୍ଚିକି ଦେଖନ୍ତି ଆଉ ବହୁମାତ୍ରାରେ ବି ଲୋକ ଆମର ଭାଇଚାରା ବି ମଧ୍ୟ ଅଛନ୍ତି ଆମର ବି ବହୁତ ଛୋଟ ଛୋଟ ପିଲା ବଡ଼ ଲୋକ ବି ସେହି ଖେଳରେ ମଧ୍ୟ ସାମିଲ ହୁଅନ୍ତି ଆଉ ଖେଳ ବି ବେଳେବେଳେ ଖେଳନ୍ତି ଏହିପରି କି ଆମର ଛୋଟିଆ ଗ୍ରାମ ହେଲେ ବି ମଧ୍ୟ ଭାଇଚାରାଟି ଅତି ସୁନ୍ଦର ଭାବରେ ଆମର ଗଢ଼ି ଉଠିଛି